ମୁଁ ଖୋଲାପାତ୍ରରେ ରନ୍ଧା ଖାଦ୍ୟ ପସନ୍ଦ କରେ ପ୍ରେସର କୁକରର ଖାଦ୍ୟଟା ମାନେ ଯେଉଁ କରାହୁଏ ତା'ର ଶୀଘ୍ର ହୋଇଯାଏ ସେହି ଖାଦ୍ୟଟା ମାନେ ଟେଷ୍ଟ ଲାଗେ ନାହିଁ ଏତେ ଆଉ ଖାଇବାକୁ ମଧ୍ୟ ଭଲ ଲାଗେ ନାହିଁ ଆଉ ବେଶୀ ସମୟ ସେ ଖାଦ୍ୟ ରଖିଲେ ତା'ର ସ୍ୱାଦଟା ଖରାପ ଲାଗେ ଆଉ ଖୋଲା ପାତ୍ରରେ ଯେଉଁ ଟା ରନ୍ଧା ହୋଇଥିବ ସେହି ଖାଦ୍ୟଟା ଖାଇଲେ ତା'ର ଟେଷ୍ଟ ବଢ଼ିଆ ଲାଗେ ଆଉ ଟିକିଏ ସମୟ ହେଲା ପରେ ଖାଇଲେ ମଧ୍ୟ ତା'ର ସ୍ୱାଦ ମଧ୍ୟ ଭଲ ରହେ ଆଉ ଦେହପାଇଁ ମଧ୍ୟ ସେଇଟା ଉପକାର ହୋଇଥାଏ